ଭାଇ ମୋ ନାଁ ଅମରେଶ ମଙ୍ଗରାଜ ମୁଁ ସ୍ଵିଗିରୁ ଗୋଟେ ଜିନିଷ ଅର୍ଡ଼ର୍ କରିଥିଲି ଖାଦ୍ୟ ଆଇଟମ୍ ଅର୍ଡ଼ର୍ କରିଥିଲି ରୁଟି ସହିତ ଚିକେନ ପକୋଡ଼ା ଚିଲ୍ଲି ଚିକେନ ଆଉ କିଛି ଭୁଲିଯାଇଛି ତା' ସାଙ୍ଗରେ କିଛି କୋଲଡ଼୍ ଡ୍ରିଙ୍କସ୍ ଆଡ଼୍ କରିଦେବେ ଆଉ ଆଉ ଚିକେନ କରୀ ବି ଆଡ଼୍ କରିଦେବେ ଯେତିକି ଟଙ୍କା ହେବ ଆପଣ କହିଦେଲେ ମୁଁ ଫୋନ ପେ'ରେ ଆପଣଙ୍କୁ ପେମେଣ୍ଟ କରିପାରିବି